ସାଧାରଣତଃ ଖେଳ ହେଉଚି ଏମିତି ଏକ ପ୍ରକାର ଜିନିଷ ଯାହା ଲୋକମାନଙ୍କର ମାନସିକ ଏବଂ ଶାରୀରିକ ଉପରେ ଥାଏ କାରଣ ଖେଳିବା ଦ୍ୱାରା ଆମର ଶରୀରର ସବୁ ଅଙ୍ଗ କାର୍ଯ୍ୟକାରୀ ହୋଇଥାଏ ସବୁ ଅଙ୍ଗ ଆକ୍ଟିଭ୍ ସବୁ ଅଙ୍ଗ ଆକ୍ଟିଭ୍ ହୋଇଥାଏ ଯାହାଫଳରେ କିି ଯାହାଫଳରେ କିି ଆମେ ଆମର ଶାରୀରିକ ସୁସ୍ଥତାରେ ଆମ ବହୁ ଦେଇଥାଉ ଏବଂ ମାନସିକ ସୁସ୍ଥତାରେ ମଧ୍ୟ ଅନ୍ୟ ସାହାଯ୍ୟ କରିଥାଏ ଖେଳ ଖେଳିବା ଦ୍ୱାରା ଆମର ଶରୀରର ଶରୀର ମଧ୍ୟ ଠିକ୍ ରହିଥାଏ ଯାହାଫଳରେ ଆମର ବିଭିନ୍ନ ରୋଗ ଇତ୍ୟାଦି ହେବା କଷ୍ଟକର ହୋଇଥାଏ ଆମମାନଙ୍କର ତେଣୁ ସମସ୍ତ ଲୋକମାନଙ୍କୁ ଖେଳିବା ସହିତ ନିଜର ଯୋଗଦାନ ରଖିବା ଆବଶ୍ୟକ